ମୋତେ ଉତ୍ତର ଭାରତୀୟ ଖାଦ୍ୟ ମୋତେ ରୋଷେଇ କରିବାକୁ ବହୁତ ବିରିୟାନୀ ମୋତେ ରୋଷେଇ କରିବାକୁ ବହୁତ ପସନ୍ଦ ଲାଗେ କାହିଁକିନା ଯେଉଁ ବିରିୟାନୀରେ ଯେଉଁ ସ୍ୱାଦ ଆସେ ମାନେ ସେ ସୁଗନ୍ଧ ଯେଉଁ ପ୍ରକାର ଆସେ ମୋତେ ମାନେ ପ୍ରତ୍ୟେକ ଦିନ ଖାଇବା ପାଇଁ ମଧ୍ୟ ମୋତେ ଭଲ ଲାଗେ ମୁଁ ଖାଇବା ସହିତ ମୋ ଘରଲୋକ ମଧ୍ୟ ମୁଁ କରିକି ମଧ୍ୟ ସେମାନଙ୍କୁ ଦେଇଥାଏ ସହିତ ସେଥିରେ ମାନେ ସ୍ୱାସ୍ଥ୍ୟକର ଖାଦ୍ୟ ମଧ୍ୟ ହୋଇଥାଏ ଦେହକୁ ମଧ୍ୟ ହିତ ବି ଦେଇଥାଏ ଆଉ ଯେଉଁ ସେ ବିରିୟାନୀରେ ଯୋଉ ଚିକେନ୍ ପଡ଼ିଥାଏ ବିଭିନ୍ନ ପ୍ରକାର ଭଲ ମସଲା ଥାଏ ଆଉ ଯେଉଁ ଆଳୁଦମ୍ ଥାଏ ସେଥିରେ ସସ୍ ପଡ଼ିଥାଏ ସେଗୁଡ଼ାକ ମୋତେ ସେଥିପାଇଁ ମୋତେ ସେ ଉତ୍ତର ଭାରତୀୟ ବିରିୟାନୀଟା ମତେ ବହୁତ ପସନ୍ଦ ଲାଗିଥାଏ ଆଉ ଯେଉଁ ତାହା ସହିତ ଯେଉଁ ଆଳୁଦମ୍ ଦିଆ ହେଇଥାଏ ତାପରେ ହେଉଛି ବିଭିନ୍ନ ପ୍ରକାର ପନିପରିବା ମଧ୍ୟ ପକେଇକି ସେ ବିରିୟାନୀ ମଧ୍ୟ କରିଥାଏ ସେଥିରେ ମୋତେ ସୁଗନ୍ଧ ସହିତ ପୃଷ୍ଟିକର ଖାଦ୍ୟ ମଧ୍ୟ ମିଳିଥାଏ ସହିତ ଦେହକୁ ସ୍ୱାସ୍ଥ୍ୟ ମଧ୍ୟ ଆସିଥାଏ ଆଉ ମଧ୍ୟ ମତେ କିଛି କ୍ଷତିକାରକ ମଧ୍ୟ ଦିଏନି ସେଥିପାଇଁ ମତେ ଉତ୍ତର ଭାରତର ସେ ବିରିୟାନୀ ଖାଦ୍ୟ ମୋତେ ସବୁଠୁ ଭଲ ଲାଗିଥାଏ ଆଉ ମୁଁ ମଧ୍ୟ କରିକି ମଧ୍ୟ ଖାଏ